ମୋର ପ୍ରଥମ ଉତ୍ପାଦ ହେଉଛି ସୁଜ୍ ତାହା ମୁଁ ଅନ୍ଲାଇନ୍ରେ ମଗାଇଥିଲି ଅବଶ୍ୟ ଦୁଇ ହଜାର ଟଙ୍କା ନେଇଥିଲା ବହୁତ ଭଲ ହୋଇଥିଲା ଦୁଇ ବର୍ଷ ମୁଁ ବ୍ୟବହାର କରିବାପରେ ମଧ୍ୟ ଏବେ ମଧ୍ୟ ବହୁତ ଭଲରେ ଅଛି ଆଉ ସୁଜ୍ ମୁଁ ପ୍ରାୟ ସବୁ ବାହାରକୁ ଗଲେ ସୁଜ୍ ବ୍ୟବହାର କରିଥାଏ ସୁଜ୍ ବ୍ୟବହାର କରିବା ଦ୍ୱାରା ପାଦ ଠିକ୍ ରୁହେ ଆଉ ଶୀତରେ ମଧ୍ୟ ଏତେ କଷ୍ଟ ହୁଏ ନାହିଁ ଆଉ ସୁଜ୍ ପିନ୍ଧିବା ଦ୍ୱାରା ଆଉ ଭଲ ରୁହେ ପାଦ ନରମ ହୁଏ ଲାଗେ ଆଉ ତା'ପରେ ଦୁଇ ବର୍ଷ ଖଣ୍ଡେ ମୁଁ ହେଲା ଗୋଟେ ସୁଜ୍ ମଗାଇଥିଲା ଅନ୍ଲାଇନ୍ରୁ ସେ ବ୍ୟବହାର କରୁଛି ଆଉ ଭଲ ପଡ଼ିଥିଲା ଜିନିଷଟା ଆଉ ଏତିକି କହୁଛି ଧନ୍ୟବାଦ